ଭାରତର ସ୍ୱାସ୍ଥ୍ୟସେବା ଅନ୍ୟ ଦେଶ ତୁଳନାରେ ଭଲ ନାହିଁ ଲୋକ ଭାରତର ଲୋକ ସଂଖ୍ୟା ହିସାବରେ ଡକ୍ଟର ସଂଖ୍ୟା ବହୁତ କମ୍ ଯେଉଁଥିପାଇଁକି ଡାକ୍ତରଖାନାରେ ଡକ୍ଟର ପାଖକୁ ଗଲେ ଲମ୍ବା ଧାଡ଼ି ଲାଗୁଛି ମେଡ଼ିସିନ୍ ପାଇଁ ଗଲେ ଲମ୍ବା ଧାଡ଼ି ଲାଗୁଛି ଡାକ୍ତରଖାନା ଭିତରକୁ ପଶିଲେ ୟୁରିନ୍ର ଗ୍ୟାସ୍ ହେଉଛି ଲୋକମାନେ ନାକ ଧରି ଚାଲିଛନ୍ତି ମେଡ଼ିସିନ୍ ମେଡ଼ିସିନ୍ ଲେଖୁଛନ୍ତି ଯାହାକି ସମୟେ ସମୟେ ମିଳୁନାହିଁ